ହ୍ୟାଲୋ

ମୁଁ କୁର୍ତ୍ତି ଜିନସ୍ ସାଲୱାର୍ ଆଉ ପ୍ଲାଜୋ ଆଉ ସମ୍ବଲପୁରୀ ଏସବୁ ଶାଢ଼ୀ ମଧ୍ୟ ରଖୁଛି ଆପଣ କ'ଣ ନେବେ କେତେଟା ନେବେ ଆପଣ କେତେ ପଇସାରେ ନେବେ ଯେ ହଉ ମୁଁ ଦେଖାଉଛି ରୁହ ହଉ ମୁଁ ଦେବି ହଉ ମୁଁ ପଠେଇ ଦେବି ଓ କେଉଁ ପ୍ରକାର ଶାଢ଼ୀ ହଁ ମୁଁ ଦେଖାଉଛି କେତେ ରେଟ୍ରେ ନେବ ହଉ ମୁଁ ଦେଖାଉଛି ଓ ଆଜି ତ ଓଡ଼ିଶାରେ ବହୁତ ପଇସା ହେଇ ଚାଲିଛି ହଉ ମୁଁ ଆପଣଙ୍କୁ ପଠେଇବି ନା ଆପଣ ଅସିକି ନେଇକି ପେମେଣ୍ଟ୍ କେବେ କରିବେ ଲକ୍ଷେ ଟଙ୍କା ହେଲା କାଟି ହେବନି ଏବେ ବହୁତ ରେଟ୍ ହେଲାଣିନା ଓଡ଼ିଶାର ଲୋକମାନେ ବାହାରକୁ ବେପାର କରିବାକୁ ଗଲେଣି ଏମିତି କେମିତି କାଟିଦେବି ଏତିକି କେତେ ଟଙ୍କାରେ ମିଳିବ